ହଁ ଆମ ଅଞ୍ଚଳରେ ସମୟକ୍ରମେ ମହିଳାଙ୍କ ଭୂମିକା ବଦଳିଛି ସେମାନେ ପରିବାର କାର୍ଯ୍ୟ ପାଇଁ କେବଳ ଏକ ଚାରିକାନ୍ଥବିଶିଷ୍ଟ ଘର ମଧ୍ୟରେ ସୀମିତ ନରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରି ଆତ୍ମନିର୍ଭର ହେବା ସହ ସମାଜ ଓ ଦେଶର ଅଗ୍ରଗତିରେ ମଧ୍ୟ ଚେଷ୍ଟାରତ ରହିଛନ୍ତି